ହ୍ୟାଲୋ ହ୍ୟାଲୋ ସାର୍ ନମସ୍କାର ଆଜ୍ଞା ଟିକେ ବର୍ତ୍ତମାନ ଆମର ଯେଉଁ ପଶ୍ଚିମ ଏରିୟା ରାଜନୀତି ଆମର ପୋଖରୀ ହେଉ ଆମର ସ୍କୁଲ ଘର ହେଉ ଆମର ଅଙ୍ଗନବାଡ଼ି କେନ୍ଦ୍ର ହେଉ ଆମର କ୍ଲବ ଘର ହେଉ ଇତ୍ୟାଦି ଆମର ଯେଉଁ ଜିନିଷ କାର୍ଯ୍ୟ ସବୁ ୱେଷ୍ଟ ୟୁନିୟନ କାର୍ଯ୍ୟ ହେଉଛି ସେ ବିଷୟରେ ସବୁ ବର୍ତ୍ତମାନ କେତେ ଦୂର ଗଲାଣି ଆଗେଇଲାଣି ତ ତା ବିଷୟରେ ଟିକେ ମୋତେ ସମ୍ୟକ ଭାବରେ ଟିକେ କୁହନ୍ତୁ

ଆଚ୍ଛା ସାର୍ ସାର୍ ସାର୍ ଟିକେ ନାକୁ ଆମର ସେ ଯେଉଁ ଏପଟ ଆମର ହରିଜନ ସାହି ଗଲାବେଳକୁ ଯେଉଁ ମଝି ସାଇଟ୍ରେ ଯେଉଁ ରାସ୍ତାଟା ସେହିଟା ମଝିରେ ଆପଣ ଦେଖିବେ ମାନେ ହୋଇଯାଇଛି ଗାତ ହୋଇଯାଇଛି ସେହିଟାକୁ ଟିକେ ଆମେ ରିପେଆର୍ କରିବା ଆଜ୍ଞା ଆଉ ଗୋଟିଏ ଆମର ସେ ଯେଉଁ ଅଙ୍ଗନବାଡ଼ିଟା ଥ୍ରୀଟା ଅଙ୍ଗନବାଡ଼ି କେତେଟା ବାଟ କାମ ଗଲା ହୁଁ ଆଜ୍ଞା ତା ହେଲେ ଆମର ଯେଉଁ ଆଉ କେତେଟା ଥିଲା ପୋଖରୀ ଆଉ ସେ ପୋଖରୀ କାମଟା କାଲି ଆରମ୍ଭ କରିଦେବା ହଁ ବର୍ଷାଟା ଆମର ବର୍ତ୍ତମାନ ଲଗାତର ହେଉଛି ତ ବର୍ଷାଟା ଟିକେ କମିଯାଉ ବର୍ଷାଟା ଟିକେ କମିଗଲେ ଟିକେ ଖରା ହେଲେ ଆମର ସେ ଯେଉଁ ପୋଖରୀ କାମ ଯେତିକି ରହିଛି ଆମର ବାକି ରହିଛି ଆମେ ସେ ପୋଖରୀ କାମଟା କରିଦବା ତା ସହିତ ଆମର ସେ ଯେଉଁ ସେପଟ ହରିଜନ ସାହି ରାସ୍ତାଟା ଲୋକ ଅସୁବିଧା ଭୋଗ କରୁଛନ୍ତି ସେହି ରାସ୍ତା ଦୁଇଟାକୁ ଟିକେ ମରାମତି ଆମେ କରିଦେବା ଆଉ ସ୍କୁଲ ଘରର ଟିକେ ଛାତରୁ ପାଣି ଗଳୁଛି ପିଲାମାନେ ଟିକେ ବର୍ତ୍ତମାନ ବର୍ଷା ସମୟରେ ଦିନ ସମୟ ଅଛି ସେ ବସି ପାରୁନାହାନ୍ତି ନା ତେଣୁକରି ଆମେ ଟିକେ ସେ ସ୍କୁଲ କାମଟାକୁ କିପରି ଟିକେ ଆଗେଇବା ସେଥିପ୍ରତି ଟିକେ ଧ୍ୟାନ ଦିଅନ୍ତୁ ହଁ ଆଉ ଯେଉଁ ଆମର ତା ସରିଗଲା ତ ଆଉ ତା ପରେ ଆମର ଆଉ ଗୋଟିଏ କଣ କରିବା ନା ସରପଞ୍ଚଙ୍କୁ ଡକାଇବା ଏବଂ ଆମର ଅନ୍ୟାନ୍ୟ ପଡ଼ୋଶୀ ମାନଙ୍କୁ ଗ୍ରାମର ପଡୋଶୀ ମାନଙ୍କୁ ଡକାଇକି ଏହି ସମୟରେ ଆମ ଗୋଟିଏ ମିଟିଙ୍ଗି କରିବା କଣ କହୁଛନ୍ତି ସମସ୍ତଙ୍କର ସହ ସମସ୍ତଙ୍କର ସହଯୋଗ ହେଲେ ସମସ୍ତଙ୍କର ମତାମତ ନେଲେ ଆମ ଅଞ୍ଚଳର ଉନ୍ନତି ହୋଇପାରିବ ଆମ କାମର ଉନ୍ନତି ହୋଇପାରିବ ତୋର କେତେଟା ଆମର ତଥାପି ତିନିଟା ପୋଖରୀ ବର୍ତ୍ତମାନ ଖୋଳା ଚାଲିଛି ଆଉ ସ୍କୁଲ ଘରଟା କାମ ହେବ ସେପଟେ ହରିଜନ ସାହିଟା କାମ ହେବ ଆମର ବ୍ରାହ୍ମଣ ସାହିଟା କାମ ସରି ଯାଇଛି ହେଉ ଏଥିପ୍ରତି ଟିକେ ଆପଣ ଟିକେ ଧ୍ୟାନ ଦେବେ ରହୁଛି ନମସ୍କାର